ହ୍ୟାଲୋ ହଁ ହଁ ହଁ କା କର୍ମା କହ ଆଉ ୟାଙ୍କର ତ ଜଣ ଛାଡ଼ି କି ଆବାକେ ପଡ଼ୁଛି ଆଉ କ'ଣ କି ହୁଁ ଖାଲିଟାରେ କାଣା ଭଲ୍ ହେନ୍ତା ଚାଲିଛି ଆର୍ କାଣା ଭୋଟ୍ କାହିଁକି ଦେବା ଡବଲ୍ ଇଞ୍ଜିନ୍ ସରକାର ପରା ଅଁ ଆମର୍ ଚେଞ୍ଜ୍ କରିନି ବୋଲି ତ ସବୁ ଯାକର୍ ଆମ ପଚିଶ୍ ବର୍ଷର ରହି କରି ଗୋଟେ ତ କିଛି କରି ନ ପାରିଲା ଏଇଟା ଦେଖନ୍ତୁ ଡବଲ୍ ଇଞ୍ଜିନ୍ ସରକାର କେ ଦେଇ କରି କେନ୍ତା କାଣ କରିଚି

ହୁଁ ହଁ ଆମ ଗରିବ ଦୁଃଖି ଲୋକଟା କିଛି ବୁଝିବାର ନାହିଁ କିଛି ନାହିଁ କାଁ କର୍ମା କହ ଏଇଟା ଆମ ଚାଷୀମାନଙ୍କଟା ହେଲା ଏକତିରିଶ କରମି ବୋଲଛ ତ କାଁଣ ହେବ ସେଥିରେ ହୁଁ ହଁ ଭୋଟ୍ ଆଗରୁ କେତେ ଆସିବେ ଯେ ଠିକ୍ ଠିକଣା ନାହିଁ ଭୋଟ୍ ପରେ ଆର୍ କାହିଁ କାହିଁ ଭେଟ୍ ହବ ହୁଁ ହଁ ହଁ

ହରେଇ ଦବ ହଁ ହଁ ଆଁ କାଁଣ ପାଇଁ ଯିବା ଆମର ତ କର୍ମ କଲେ ଯାଇଁ କି ଚଳମା ଆର୍ କାଁଣ କର୍ମା କର୍ମ ହିଁ ଭଗବାନ୍ ହଁ ହଁ ହଁ ଯେ ଯାହାର କାମ ଧନ୍ଦାରେ ଯାଅ ଟାଇମ୍ ହେଲାନୁ ବି ହୁଁ ହୁଁ